ହ୍ୟାଲୋ ହଁ ଆଉ କ'ଣ ଭଲ ଅଛି କେଉଁଠୁ ଆସିଲ କେତେ ବାଟ ଖଣ୍ଡେ ଆସିଲେଣି ନାଇଁ ନାଇଁ ୱାକିଂ କରିକ ଏତେ ପ୍ରାୟ ଗୋଟେ କିଲୋମିଟର ହବ ନା ଦୁଇ କିଲୋମିଟର ହବ ହଁ ହଁ ହଁ ନାଇଁ ନାଇଁ ଆସିଲ ତ ହଁ ନାଇଁ ଏତେ ବାଟ ଆସିଲନି ତ ଆଉ ଟିକେ ବସ ଟିକେ ରେଷ୍ଟ ନିିଅ ଦୁଇ କିଲୋମିଟର ଆସିଲଣି ଆଉ ଆଜି ତ ଏବେ ତ ଗଭର୍ଣ୍ଣମେଣ୍ଟ ହେଇଛି ହେଇଗଲା ଆଉ ଏବେ ବି ଜେ ପି ଆସିଲା ବି ଜେ ଡ଼ି ଥିଲା ଆଉ କେମିତି କେଉଁ ଗଭର୍ଣ୍ଣମେଣ୍ଟ କିମିତି କ'ଣ ଆ ବିଷୟରେ କ'ଣ ଜାଣିଛ ନା କ'ଣ ହେଲା ସେ ଗଭର୍ଣ୍ଣମେଣ୍ଟ ରହିଲା ଚବିଶ ବର୍ଷ ରହିଲା ଇଏ ଆସୁ ଇଏ ତ ପ୍ରଥମେ ଆସିଛି ଇଏ କ'ଣ କରୁଛି ଆମେ ହେଲେ ଦେଖିବା ହଁ ଏ ନାଇଁ ନାଇଁ ଆସିଲେ ମଧ୍ୟ ଗଭର୍ଣ୍ଣମେଣ୍ଟ ସେମିତି ହେବା ଦରକାର ନା ସେ ଗଭର୍ଣ୍ଣମେଣ୍ଟ ଚବିଶ ବର୍ଷ ରହିଲା ଏଇ ଗଭର୍ଣ୍ଣମେଣ୍ଟ ଆସୁ ପାଞ୍ଚ ବର୍ଷ ଏଇ କ'ଣ କରିବ ଆମେ ଦେଖିବା ଜାଣିବା ଇଏ ଭଲ କରୁଛି କି ଖରାପ କରୁଛି ହାଁ ହଁ

ହଁ ଆମେ କମ୍ପ୍ଲେନ୍ କରିବାନି ପଛରେ ଆସୁ ସେ ତ ଏବେ ଆସିଲା ଏବେ ପାଞ୍ଚ ଛଅ ହଁ ଏବେ ହଁ ନାଇଁ ଯେଉଁ ଗଭର୍ଣ୍ଣମେଣ୍ଟ ଗଲାଣି ମଧ୍ୟ ସେୟା କରିବ ସେମାନେ ଯାଉଛନ୍ତି ଇଲେକ୍ଟେଡ଼ ହେଇକରି ଲୋକ ସେବା କରିବା ପାଇଁ ସେମାନେ ଲୋକର ସେବା କରିବା ପାଇଁ ଯାଉଛନ୍ତି ନିଶ୍ଚିତ ଭାବେ ସେବା କରିବେ କାହିଁରେ ଭାବିବାର କିଛି ନାହିଁ ଦେଖିବା କ'ଣ ହେଉଛି ଆଉ କିନ୍ତୁ ଗଭର୍ଣ୍ଣମେଣ୍ଟ ସେମିତିଆ ହେବାଟା ଭଲ ସେମିତି ହେଲେ ତାଙ୍କର ଭୟ ରହିବ ଆମେ ଏମିତି କଲୁ ଭୁଲ କରିବା ଯୋଗୁଁ ଆମେ ଆମକୁ ଗଭର୍ଣ୍ଣମେଣ୍ଟ ହଟେଇଦେଲେ ଆଉ ସେମାନେ ବି ଜାଣିବେ ଆମର ଭୁଲ ରହିଲା କେଉଁଠି ହଁ ହଁ

ହଁ ହଉ ଏଥ